ମୋ ବାପା ଆଉ ମୁଁ ପଶୁପାଳନ କରୁ ଆମର ବହୁତ ପଶୁ ଅଛି ଆମେ ବହୁତ ପଶୁ ଲୋକମାନଙ୍କ ପାଖରୁ କିଣିଲା ବେଳେ ଦେଖିକି କିଣୁ ଆଉ କାହାକୁ ରୋଗବାଗ ହୋଇଥିବ ବହୁ ତର୍ଜମା କରିକି କିଣୁ ଆମ ଘରେ ବି ବହୁତ ପ୍ରକାର ପଶୁ ଅଛନ୍ତି ଗାଈ ଛେଳି ମେଣ୍ଡା କୁକୁଡ଼ା ଆଉ ତାଙ୍କ ପାଇଁ ଘର ତିଆରି କରିଛୁ ଘର ସଫାସୁତରା ଭଲ ସଫା କରି ରଖିଛୁ ତାଙ୍କ ସେବା ଯତ୍ନ କରୁ ସେବା ଯତ୍ନ ତାଙ୍କର ଖାଇବା ପିିଇବା ସବୁ ର ଯୋଗେଇ କି ରଖୁ ତାଙ୍କୁ ଧୋଉ ତାଙ୍କୁ ଗାଧେଇପାଧେଇ ପରିଷ୍କାର ରଖୁ ତାଙ୍କୁ ଖାଇବା ପିଇବା ଯାହା ଦରକାର ଆମେ ସବୁ ଦେଉ ଆଉ ତାଙ୍କର ଯୋଉ ବଂଶ୍ ବିସ୍ତାର ହୁଏ ଛୁଆ ଜନ୍ମ ହୁଏ ତାଙ୍କର ବି ଯତ୍ନ ନେଉ ତାଙ୍କର ବି ଖାଇବା ପିଇବା ସବୁ ବୁଝୁ ଭଲ ଭଲ ବୁଝୁ ଭଲ କେୟାର୍ କରୁ ତାଙ୍କର ଆଉ ତାଙ୍କୁ ଖାଇବାକୁ ଦେଉ ତାଙ୍କ ଛୁଆମାନଙ୍କୁ ଗାଈ ଗୁହାଳ ଭଲ ଆମର ଦେ ତାଙ୍କ ରହିବା ଘର ସଫା ସୁତରା କରି ରଖୁ ଆଉ ସେମାନେ ଗାଈମାନଙ୍କୁ ଗାଈ ଛେଳି ମେଣ୍ଢା କୁକୁଡ଼ା ସେମାନଙ୍କୁ ଆଉ ସଫାସୁତୁରା କରିକି ଭଲରେ ରଖିକି ତାଙ୍କ ବଂଶ ଛୁଆ ହେଲେ ତାଙ୍କୁ ଯତ୍ନରେ ରଖିକି ତାପରେ ସେମାନେ ବଡ଼ ହେଲେ ଭଲ ମଣିଷକୁ ଆମେ ଭଲ ଭଳି ଯତ୍ନ ନେଉ ଭଲ ପରିଷ୍କାରରେ ଯତ୍ନ ନେଉ ଭଲ ପରିଷ୍କାରରେ ତାଙ୍କୁ ରଖୁ ଭଲ ଲୋକଙ୍କୁ ଦେଖିକି ତାଙ୍କୁ ବିକି ଦେଉ ଆଉ ବିକିକି କିଛି ପଇସା ଆଣୁ ଆଉ